ଆମର୍ ରାଜ୍ୟ ରେ ଆମର୍ ରାଜ୍ୟ ସରକାର୍ ଛାତ୍ର ବୃତ୍ତି ମାନେ ବହୁତ୍ ପ୍ରଦାନ୍ କରିଛନ୍ ଆଉ ସେଇ ଛାତ୍ର ବୃତ୍ତିର୍ ଲାଭ୍ ଆମର୍ ଛାତ୍ର ମାନେ ଠିକ୍ ଭାବରେ ଉଠଉଛନ୍ ଅଧାନୁ ଉଠଉଛନ୍ ଅଧାନୁ ଉଠେଇ ବି ନାଇ ପାରବାର୍ ଆଉ ତିନ୍ କ୍ଲାସ୍ ଛୁଆ ଟେ ପଢୁଛେ ସେଥିର୍ ଲାଗି ସେ ବୃତ୍ତି ପରୀକ୍ଷା ଦେଉଛେ ତା'ପ୍ରେ ପାଞ୍ଚ କ୍ଲାସ୍ ପଢ଼ଲା କି ସେ' ଆଉ ଗୁଟେ ବୃତ୍ତି ଦେଉଛେ ନବୋଦୟ ଆଦର୍ଶ ଦୁଇଟା ଦେଉଛେ ଆଉ ମୋର୍ ତା'ପ୍ରେ ଛୁଆ ଯେତେବେଲେ ଆଠ୍ କ୍ଲାସ୍ ପଢୁଛେ ଆଠ୍ କ୍ଲାସ୍ ରେ ପଠାଣି ସାମନ୍ତ ଦେଉଛେ ଆରୁ ଏନ୍ ଆର୍ ଟି ଏସ୍ ଦେଉଛେ ଆରୁ ନଅ କ୍ଲାସ୍ ରେ ସେ ଏନ୍ ଏନ୍ ଏମ୍ ଏସ୍ ଦେଉଛେ ଆର୍ ଫେର୍ ପଠାଣି ସାମନ୍ତ ଦେଉଛେ ଫେର୍ ଦଶ୍ କ୍ଲାସ୍ ଯେତେବେଲେ ପଢୁଛେ ପୁଣି ସେ ସାଇନିଙ୍ଗ୍ ଷ୍ଟାର୍ ଦେଉଛେ ଆଉ ସିଏ ମେଟ୍ରିକ୍ ପରୀକ୍ଷା ରେ ଭଲ୍ ନମ୍ବର୍ ରଖୁଛେ